ହ୍ୟାଲୋ ସୁଜିତ ଭାଇ ସୁଜିତ ଭାଇ କହୁଛନ୍ତି ନା ଭାଇ ମୋ ନାମ ହେଉଛି ପୁଷ୍ପାଞ୍ଜଳି ପ୍ରଧାନ ଗ୍ରାମ ଦୁତିପଡ଼ା ମୁଁ ଫୁଲବାଣୀ ବସ୍ ଷ୍ଟେସନ ଯିବାପାଇଁ ଆଜି ସକାଳ ଛଅଟା ଏଏମ୍ ରେ ଫୋନ କରିଥିଲି ଆସନ୍ତାକାଲି ସାତଟା ଏଏମ୍ ରେ ମୋର ଭୁବନେଶ୍ୱର ଯିବାପାଇଁ ଗାଡ଼ି ଟିକେଟ ହୋଇଛି ଆପଣ କେତେବେଳେ ଦୁତିପଡ଼ା ଗ୍ରାମକୁ ଆସିବେ ତାର ସଠିକ୍ ସମୟ ଆମକୁ ଜଣାଇଲେ ମୁଁ ମୋର ଗାଡ଼ି ଠିକ୍ ସମୟରେ ପହଞ୍ଚିପାରିବି ସଠିକ୍ ସମୟରେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବି ଏବଂ ନିଜର ଲକ୍ଷ୍ୟ ହାସଲ କରିବି ମୋର ଆସନ୍ତାକାଲି ଇଣ୍ଟରଭ୍ୟୁ ଥିବାପାଇଁ ମୁଁ ଆପଣଙ୍କୁ ଠିକ୍ ସମୟରେ ପହଞ୍ଚିବାପାଇଁ ଅନୁରୋଧ କରୁଛି